ଖୋଲା ପାଣିରେ ପହଁରିବା ସମୟରେ ଆମେ ବିଭିନ୍ନ ପ୍ରକାର ସୁରକ୍ଷିତ ରହିବାର ଉପାୟ ଅଛି ଯଥା ବିଭିନ୍ନ ପ୍ରକାର ଲାଇଫ୍ ଗାର୍ଡ଼ ଜ୍ୟାକେଟ୍ ଟିୟୁ ବ୍ୟବହାର କରି ଆମେ ପହଁରିପାରିବା ବଡ଼ ବଡ଼ ଜଳାଶୟମାନଙ୍କରେ ବି ସୁବିଧା ମଧ୍ୟ ରହିଅଛି ଯଥା ଜୀବନ ରକ୍ଷାକାରୀ ବିଭିନ୍ନ ଜାଗାରେ ରହିଥାନ୍ତି ପାଣି ଭିତରେ ବୁଡ଼ି ଯିବାବେଳେ ଲାଇଫ୍ ଲାଇଫ୍ ଗାର୍ଡ଼ ମାନେ ଆମକୁ ଉଦ୍ଧାର କରି ଆଣିଥାନ୍ତି ବଡ଼ ବଡ଼ ଜଳାଶୟମାନଙ୍କ ପାଖରେ ଏହିମାନେ ଉପଭୋକ୍ତା ଥାଆନ୍ତି ଯେପରି କି ଆମକୁ ବୁଡ଼ିଯିବା ସମୟରେ ଉଦ୍ଧାର କରିପାରିବେ ଆମକୁ ଜଗି ଜଗିରଖି ଆମକୁ କଣ କରୁଛନ୍ତି ସେମାନେ ଧ୍ୟାନ ଦେଇ ଦେଖିବାର ମଧ୍ୟ ରହିଅଛି ଏହି ବିଭିନ୍ନ ସବୁ ପ୍ରତ୍ୟେକ ବଡ଼ ବଡ଼ ଜଳାଶୟ ମାନଙ୍କରେ ସବୁ ସୁବିଧା ମଧ୍ୟ ଅଛି